ସେ ଯେଉଁ ସିମ୍ଫୋନି କମ୍ପାନୀର ଯେଉଁ କୁଲର୍ଟା କିଣିଥିଲି ତାର ଗୋଟେ ଖରାପ ଗୁଣ ହଉଛି ଯେ ଏଇଟା ବହୁତ ହିଟ୍ ହେଇଯାଉଛି ତାତି ଯାଉଛି କୁଲର୍ଟା ଆଉ ସେ ପ୍ଲାଷ୍ଟିକ୍ ଯେଉଁ ପାଣି ରହୁଛି ସେଇଟା ଟିକିଏ ଜମିଗଲେ ଟିକିଏ ମଶା ଫସା ରହୁଛନ୍ତି